ହଁ ଆମ ଜିଲ୍ଲାରେ ରଥଯାତ୍ରା ବହୁତ ଭଲରେ ହୁଏ ଯେମିତିକି ସୁଭଦ୍ରା ରଥକୁ ଆମର ମହିଳା ମାନେ ଟାଣନ୍ତି ବହୁତ ବଡ଼ ଧରଣର କରାଯାଏ ଆଉ ସେ ରୁକୁଣା ରଥଯାତ୍ରା ତାକୁ କୁହାଯାଏ ଆମ ଜିଲ୍ଲାରେ ଆମ ଦଶହରା ପର୍ବ ବହୁତ ଭଲରେ ହୋଇଥାଏ ବହୁତ ବଡ଼ ପର୍ବ ଆଉ ଆମର କ'ଣ ସେହି ପର୍ବରେ ବିଭିନ୍ନ ପ୍ରକାରର ପେଣ୍ଡାଲ ତିଆରି କରାଯାଇଥାଏ ମା' ଦୁର୍ଗାଙ୍କର ବହୁ ଭଲ ଭଲ ପୂଜା ମଧ୍ୟ କରି ବହୁ ବଡ଼ ଆକାରରେ କରାଯାଇଥାଏ ଏହାକୁ ଦେଖିବାକୁ ବହୁତ ରାଜ୍ୟରୁ ଦେଶରୁ ଲୋକ ଆସିଥାନ୍ତି ଆମର ଏହି ଜିଲ୍ଲାରେ ଗଣେଶ ପୂଜାଟା ଆମର ଜଟଣୀରେ ବହୁତ ପ୍ରସିଦ୍ଧ ହୋଇଥାଏ ଆଉ ଗଣେଶ ପୂଜା ଧୂମଧାମରେ କରାଯାଏ ବଡ଼ ପେଣ୍ଡାଲ କରି ତା ସାତ ଦିନ ଧରି ଗଣେଶ ରଖି ବହୁତ ଭଲରେ ବଡ଼ ପୂଜା ହୋଇଥାଏ ଏହାକୁ ମଧ୍ୟ ଏହା ପୁରା ଓଡ଼ିଶା ପ୍ରସିଦ୍ଧ ଗଣେଶ ପୂଜା ଏଠାକୁ ସମସ୍ତ ରାଜ୍ୟରୁ ଲୋକମାନେ ବା ଦେଶରୁ ବା ଆମ ଜିଲ୍ଲାରୁ ଆସିକି ଏଇଠି ଦେଖିଥାନ୍ତି ବହୁତ ଭଲ ଏଇ ପୂଜା ସଙ୍ଗୀତ ବିଭିନ୍ନ ପ୍ରକାରର ହୋଇଥାଏ